କପିଳାସ ଟ୍ରାଭେଲଜରୁ କହୁଥିଲେ କି ମୋ ନାଁ ପ୍ରଣତି କାଲି ଆମେ ସପ୍ତଶଯ୍ୟା ଯାଇଥାନ୍ତୁ ଗୋଟିଏ ଗାଡ଼ି ଦରକାର ଆମେ ଆଠଜଣ ଯିବୁ ସେଥିରେ କ'ଣ ଗାଡ଼ି ସବୁ ହୋଇପାରିବ କେତେଟଙ୍କା କ'ଣ ଲାଗିବ ହେଁ ଏତେ ପଇସା କ'ଣ ଯେ ଆମେ ସେହି ସକାଳ ଆଠଟାରେ ବାହାରି ଯିବୁ ଆଉ ବୋଲରୋ ରେ କେତେଟଙ୍କା ଆଉ ମ୍ୟାଜିକ ଗାଡ଼ି ବୋଲରୋ ରେ ଟିକେ କ'ଣ କମ୍ କରନ୍ତୁ ହଁ ହେଉ କାଲି ଠିକ୍ ସମୟରେ ଆସନ୍ତୁ